ହ୍ୟାଲୋ ଆଜ୍ଞା ଆପଣ ବିରଜା ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତି ମୁଁ ଆପଣଙ୍କୁ କାଲି କାଲି ଆପଣ ଠିକ୍ ସମୟରେ ଆସିକି ପହଁଞ୍ଚିଯିବେ ତ ମୁଁ କାଲି ଷ୍ଟେସନରେ ସାଢ଼େ ନଅଟା ବେଳେ ପହଁଞ୍ଚିବି ବୁଝିଲେ ନା ଷ୍ଟେସନରେ ସାଢ଼େ ନଅଟା ବେଳେ ପହଁଞ୍ଚିବା ସମୟରେ ତୁମେ ତାର ଅଧ ଘଣ୍ଟେ ପୂର୍ବରୁ ଘରୁ ବାହାରି ଆସିବ ଏବଂ ତାର ପାଞ୍ଚ ମିନିଟ ପୂର୍ବରୁ ଯେମିତି ଠିକ୍ ସମୟରେ ତୁମେ ଷ୍ଟେସନରେ ପହଁଞ୍ଚିଯିବ ଆଉ ମୋର ମୋର ଗୋଟିଏ ମିଟିଂ ଅଛି ଯେଉଁଥି ପାଇଁକି ମୁଁ ଡେରିରେ ପହଁଞ୍ଚିଲେ ବହୁତ ଅସୁବିଧାର ସମ୍ମୁଖୀନ ହେବି ସେଇଥିପାଇଁ ଟିକେ ଜଲ୍ଦି ଆସିବାକୁ ଚେଷ୍ଟା କରିବ ଏବଂ ଶୀଘ୍ର ଆସି ଉପସ୍ଥିତ ସମୟରେ ପହଁଞ୍ଚିଯିବ